ମୁଁ ତ କେଉଁ ଟି ଭି ମିଡ଼ିଆରେ ଖେଳେ ନା ତ ମୁଁ ଆଉ ମୁଁ ଏ ଆମ ଗାଁରେ କେଉଁ ଫଙ୍କସନ ହେଲେ ଆମ ଗାଁର ଖେଳ ହେଲେ ମୁଁ ସେଇଥିରେ ପାର୍ଟିସିପେଟ କରେ ସେଇଥିରେ ମୁଁ ଭାଗ ନେଇ ଖେଳେ ଆଉ ମୋତେ ବହୁତ ଫୁଟବଲ କ୍ରିକେଟ ଭଲି ଖେଳିବା ପାଇଁ ବହୁତ ଭଲ ଲାଗେ ଆଉ ମୁଁ ମଧ୍ୟ ଖେଳେ ଆଉ ଏବେ ଥରେ ଆମ ଗାଁ ପାଖରେ ମ୍ୟାଚ୍ ପଡ଼ିଥିଲା ଆଉ ମୁଁ ସେଥିରେ ଫୁଟବଲରେ ଭାଗ ନେଇଥିଲି ଆଉ ମୁଁ ବହୁତ ଭଲ ଫୁଟବଲ ଖେଳିଥିଲି ଆଉ ଏଥିରେ ମୁଁ ମୋ ଗୋଟେ ଭଲ ପ୍ଲେୟାର୍ର ଆୱାର୍ଡ଼ ମଧ୍ୟ ମୁଁ ପାଇଥିଲି ଆଉ ମୋତେ ଭଲ ମୋତେ ଆମ ଗାଁରେ ସମସ୍ତେ ଭଲ ଫୁଟବଲ ଖେଳାଳି ଭାବରେ ଜାଣିଛନ୍ତି ଆଉ ମୋତେ କ୍ରିକେଟ ଖେଳିବା ପାଇଁ ବହୁତ ଭଲ ଲାଗେ ଆଉ ରାତିରେ ଶୋଇଲା ବେଳେ ମୁଁ ଟିକେ ଟିକେ ମୋବାଇଲ ଗେମ୍ ମଧ୍ୟ ଖେଳି ଥାଏ କିନ୍ତୁ ମଧ୍ୟ ମୋବାଇଲ ଗେମ୍ ଖେଳିବା ପାଇଁ ଏତେ ପସନ୍ଦ ଲାଗେ ନାହିଁ ମୋତେ କ୍ରିକେଟ ଫୁଟବଲ୍ ଭଲିବଲ୍ ଇତ୍ୟାଦି ଏଗୁଡ଼ାକ ସବୁ ଖେଳିବା ପାଇଁ ବହୁତ ଭଲ ଲାଗେ ଓ ଆକୁ ଖେଳିଲେ ସାଙ୍ଗମାନଙ୍କ ସହିତ ଆକୁ ଖେଳିଲେ ମୋତେ ବହୁତ ମଜା ଲାଗେ ଓ ସାଙ୍ଗମାନେ ବହୁତ ମସ୍ତି କରନ୍ତି ଆକୁ ଖେଳିଲା ବେଳେ ବହୁତ ମଜା ହୁଏ ଆଉ ଆମ ଗାଁରେ ଆମେ ସମସ୍ତେ ଆକୁ ମିଶିକି ଖେଳି ଥାଉ ମୋତେ ତ ବହୁତ ଭଲ ଲାଗେ ମୁଁ ଏହି ଖେଳରେ ବହୁତ ଜାଗାରେ ପାର୍ଟିସିପେଟ କରିଛି ଆଉ ଭଲ ପ୍ଲେୟାର୍ରେ ମଧ୍ୟ ଆୱାର୍ଡ଼ ପାଇଛି ଆଉ ମୁଁ ଏଇ ଆୱାର୍ଡ଼ ପାଇକିନା ବହୁତ ଖୁସି ଅଛି ବହୁତ ଗର୍ବ କରୁଛି ମୁଁ ଗୋଟେ ଭଲ ଖେଳାଳି ଆଉ ଆମ ଘରେ ସମସ୍ତେ ବହୁତ ଭଲ ମୋତେ କହୁଛନ୍ତି ଆଉ ମୋ ସାଙ୍ଗ ପିଲାମାନେ ବି ମୋତେ ବହୁତ ଭଲ କହୁଛନ୍ତି ଆଉ ସେମାନେ ବି ବହୁତ ଖୁସି ହଉଛନ୍ତି କାଇଁନା ସେମାନେ ବି ଭଲ ଖେଳନ୍ତି ଆଉ ମୁଁ ବହୁତ ଭଲ ଖେଳେ ବୋଲି ମୁଁ ବହୁତୁ ନିଜକୁ ଗର୍ବ କରୁଛି ଆଉ ଆହୁରି ଯେତେକ ଖେଳ ରହିଲା ମୁଁ ନିଶ୍ଚୟ ଶିଖିବା ପାଇଁ ଚେଷ୍ଟା କରିବି